ଆମ ଅଞ୍ଚଳରେ ମୁଖ୍ୟତଃ କେଉଁଟ ଜାତି କହିଲେ ମତ୍ସ୍ୟଜୀବୀମାନଙ୍କୁ ବୁଝାଏ ସେମାନେ ନଦୀ ସମୁଦ୍ର ରାଜା କହିଲେ ମଧ୍ୟ ଭୁଲ୍ ହେବ ନାହିଁ କାରଣ ସେମାନେ ନଦୀ ସମୁଦ୍ର ପୋଖରୀରୁ ମାଛ ଆଉ ଅନ୍ୟାନ୍ୟ ଜୀବ ଜଳଚର ପ୍ରାଣୀମାନଙ୍କୁ ଧରି ବିକି ଓ ଖାଇ ନିଜର ପୃଷ୍ଟି ସାଧନ କରିଥାନ୍ତି ସେମାନେ ବହୁତ ସେମାନଙ୍କ ହୃଦୟ ବହୁତ ଖୋଲା ହୋଇଥାଏ ସେମାନେ ବହୁତ ଭଲ ଲୋକ ହୋଇଥାନ୍ତି ସେମାନେ ଅଧିକତର କାର୍ଯ୍ୟ ହିଁ ଭଲ ପାଇଥାନ୍ତି ଯାହାଫଳରେ କି ସେମାନେ ବହୁତଗୁଡ଼ିଏ ମୁଖ୍ୟ କାର୍ଯ୍ୟ କରିଥାନ୍ତି ସେଗୁଡ଼ିକ ମଧ୍ୟରୁ ହେଲା ଯେପରିକି ଜାଲ ବୁଣିବା ମାଛ ବଂଶୀ ତିଆରି କରିବା ଆଉ ଡଙ୍ଗା ତିଆରି କରିବା ଏଥି ମଧ୍ୟରେ ସେମାନେ ବହୁତ ପାରଙ୍ଗମ ପାରଙ୍ଗମ ହୋଇଥାନ୍ତି ସେମାନେ କେଉଁ ପ୍ରଣାଳୀରେ କେଉଁ ମାଛକୁ ଧରାଯିବ ସେମାନେ ଭଲ ଭାବେ ଜାଣିଥାନ୍ତି ସେମାନଙ୍କ ଗୋଟିଏ ପର୍ବ ହୋଇଥାଏ ଫେଷ୍ଟିଭାଲ୍ ହୋଇଥାଏ ସେ ପର୍ବରେ ସେ ରାମ ଆଉ ରାମ ଲକ୍ଷ୍ମଣ ସେ ତାଙ୍କୁ ପୂଜା କରିଥାନ୍ତି ପୂଜା କରିଥାନ୍ତି ସେ ପର୍ବ ହେଉଛି ଚୈତି ପର୍ବ ବା ଚୈତି ପୂର୍ଣିମା କହିଲେ ଚଳେ ସେ ପୂର୍ଣ୍ଣିମାରେ ପଡ଼ିଥାଏ ଏହି ପର୍ବରେ ସେ ବହୁତ ଆନନ୍ଦ ହୋଇ ହୋଇଥାନ୍ତି ଏବଂ ବହୁତ ଉତ୍ସବ ମୁଖ୍ୟ ହୋଇଥାନ୍ତି ସେ ବହୁତ ଫେଷ୍ଟିଭାଲ୍ ମନେଇଥାନ୍ତି ଆଉ ତାଙ୍କର ପର୍ବକୁ ବହୁତୁ ଏନ୍ଜୟ କରିଥାନ୍ତି ସେହିପାଇଁ